ମୁଁ ବିଷ୍ଣୁପ୍ରସାଦ ସୋଓ ଆମ ଘର ହେଉଛି ମହୁଲିପାଳ ମୋତେ କ'ଣ କଲେ ଖୁସି ଲାଗେ ଆଜିର ଏ ପ୍ରଶ୍ନ ପ୍ରକୃତରେ ମୋତେ ନିରୋଳା ଜାଗାରେ ପ୍ରାକୃତିକ ପରିବେଶ ଭିତରେ ନିଜକୁ ମୁଁ ହଜାଇଦିଏ ଏବଂ ସେହି ପ୍ରାକୃତିକ ପରିବେଶରେ ପ୍ରକୃତିର ଶୋଭାକୁ ଅନୁଭବ କରି ନିଜେ ଚୁପ୍ ରହି ଠାକୁରଙ୍କୁ ଆଖି ବୁଜି ଠାକୁରଙ୍କର ପାଦ ପଦ୍ମରେ ସ୍ମରଣ କରି ମୁଁ ନିଜକୁ ହଜାଇ ଦିଏ ଏବଂ ଠାକୁରଙ୍କର ଯେଉଁ ଅମାପ ଶକ୍ତି ମୋ ଦେହରେ କେମିତି ଭରପୁର ରହୁ ଏବଂ ସଚେତନ ମୋତେ କରୁ ମୁଁ ନିଜକୁ ନିଜେ ତାହା ଅନୁଭବ କରେ ଏବଂ ଭଗବାନଙ୍କର ଆଶୀର୍ବାଦ ଲାଭ କରିବା ସଙ୍ଗେ ସଙ୍ଗେ ଏହି ପ୍ରକୃତିର ଯେଉଁ ପରିବେଶ ତାହା ମୁଁ ଅନୁଭବ କରେ ତେଣୁ ଭଗବାନଙ୍କର ଆଶୀର୍ବାଦ ମୋ ଉପରେ ସବୁବେଳେ ଏହିଭଳି ଭାବରେ ରହୁ ଏହା ହେଉଛି ମୋର ଭଗଵାନଙ୍କ ନିକଟରେ ମୋର ପ୍ରାର୍ଥନା ଅଟେ